ହଁ ତ୍ରିଲୋଚନ ଭାଇ ଆରେ ଏବେ ଦୋକାନରେ କିଏ ଅଛନ୍ତି ହଁ ଆମର ବି ଦୋକାନରେ କେହି ନାହାନ୍ତି ବାବୁ ନାହାନ୍ତି ମୁଁ ଏକୁଟିଆ ବସିଛି ମୁଁ କ'ଣ ଶୁଣୁଥିଲି କ'ଣ ସଫାସୁତରା ହବ ଆମର ଏଇ ଯାଜପୁର ରୋଡ଼୍ ଟାଉନ୍ରେ ଯବୁ ରାସ୍ତାଘାଟ ଏଇ ଦୋକାନ ବଜାର ସବୁ ଯେଉଁଟା ଅପରିଷ୍କାର ଅପରିଚ୍ଛନ୍ନ ହେଇଛି ହଁ ଏ ଗୁଡ଼ାକ କ'ଣ କଲେ ହବ ହଁ ଏ ଗୁଡ଼ାକ କ'ଣ କଲେ ହବ କହିଲ ଯେଦି ତା' ସାଙ୍ଗେ ଗୋଟେ ଗୋଟେ ଡଷ୍ଟବିନ୍ ଆଣିକି ରଖିଦେବେ ସେ ଅଳିଆ ପକା ଜିନିଷ ଜାଗାଟା ତା' ପାଇଁ ଟିକିଏ ସୁବିଧା ହୁଅନ୍ତା ଆଉ ଏଇ ଯେଉଁ ପରିବା ମାର୍କେଟରେ ଯେଉଁ ପରିବା ବଜାରରେ ସବୁ ପଡ଼ୁଛି ତାଙ୍କୁ ଗୋଟେ ଗାଇଡ଼ଲାଇନ୍ ହୁଅନ୍ତା ଯେ ସେମାନେ କେମିତି ସେ ପରିବା ଚୋପା ଯିଏ ଯାହାର ଉଠେଇକି ନେବେ କୋବିଟା ତ କୋବିଟା ତ ରଖିବାର କ'ଣ ଆମ ବା ଦୋକାନ ସାଇଡ଼୍ରେ ଗୋଟେ ରସୁଣ ବାଲା ବସୁଛି ଯେ ଖାଲି ରସୁଣ ଚୋପା ଚାରିଆଡ଼େ ଉଡ଼ିକି ଯେଉଁ ଅସନା ହେଉଛି ଭଲ ହେଲା ଗୋଟେ ପରିଷ୍କାର ବାହାରିଲା ସେ ସବୁ ଜାଗା ଗୁଡ଼ାକ ସବୁ ପରିଷ୍କାର ରହିବ ଭଲ ଲାଗିଲା କିନ୍ତୁ ହେଇଗଲେ ଭଲ ହବ ହୁଁ ଭଲ କରିଛି ନୂଆ ନି ତା' ନିୟମଟା ଲାଗୁ ରହିଲେ ଚାଲୁ ହେଲେ ପୁରା ଭଲ ହବ ଏ କେଉଁ ଦିନଠୁ କାମ ହବ ବୋଲି କହୁଛନ୍ତି

ଓହୋ ଦୁଇ ଦିନ କଲେ ଏକାଥରେ ଲଗାତର କାଇଁ ରଖୁଥିଲେ ଗୋଟେ ରବିବାରେ ଆଉ ଗୋଟେ ବୁଧବାରେ ରଖି ଦେଇଥିଲେ ଭଲ ହୋଇଥାଆନ୍ତା ହଁ କିନ୍ତୁ ଯେଉଁ ଯେଉଁଦିନ ସଫା ହବ ସେଦିନ କ'ଣ ସବୁ ଦୋକାନଗୁଡ଼ା ବନ୍ଦ ରହିବ ହଁ ଆମର ତ ବାବୁ ସେଇ କଥା କହୁଥିଲେ ଯେ ଭ ଏବେ ତ କ'ଣ ମିଟିଂ ହବ ବୋଲି ଯାଇଛନ୍ତି ଟିକିଏ ଆସନ୍ତୁ ଆସିଲେ ଜଣାପଡ଼ିବ ପୁଣି କ'ଣ ହେଉଛି ଆଉ

ହଁ ମୁଁ ବି ଏକୁଟିଆ ଅଛି ଏଇ ବର୍ଷାରେ କେହି ଦୋକାନକୁ ଏବେ ଆସୁନାହାନ୍ତି ହଉ ହଉ ଠିକ୍ ଅଛି ଆମର ବାବୁ ଆସିବେ ହେରି ଟାଇମ୍ ହେଇଗଲାଣି ମୁଁ ରଖିଦେଉଛି ଗୋ ଫୋନ୍ରେ କଥା ହବାର ଦେଖିଲେ ସିଏ ପାଟି କରିବେ ହଉ ଆମ ସଫା ହଉ ହେଲା ଭଲ ନିୟମ ଗୋଟେ ଲାଗୁ ହେଲା ଭଲ ଲାଗିଲା ଆଉ